ପୁର ଜିଲ୍ଲାର ଇତିହାସ କହିଲେ ବିରଜା କ୍ଷେତ୍ର ଯାହାକି ପାର୍ବତୀ ତୀର୍ଥ ନାମରେ ପରିଚିତ ସେଠି ବହୁ ଦୂରଦୂରାନ୍ତରରୁ ଲୋକମାନେ ପରିଭ୍ରମଣରେ ଆସିଥାନ୍ତି ସେଠି ନାଭିଗୟା ନାମକ ଏକ ନଦୀ ଅଛି ଯାହାକି ବୈତରଣୀ କୂଳରେ ଅବସ୍ଥିତ ସେଠାରେ ପିଣ୍ଡଦାନ କରନ୍ତି ଏବଂ ଅସ୍ଥି ବିସର୍ଜନ କରି ମାଆ ବିରଜାଙ୍କୁ ଦର୍ଶନ କରିଯାଇଥାନ୍ତି ପ୍ରାଚୀନକାଳ ସମୟରେ ଜଣେ ରାଜା ଥିଲେ ଯାହାର ନାମ ଯଯାତି କେଶରୀ ସେ ଆଧୁନିକରେ ବିକାଶ ପାଇଁ କଳକାରଖାନାଠୁ ଆରମ୍ଭ କରି ସବୁକିଛି କରିଛନ୍ତି ରତ୍ନଗିରି ପାହାଡ଼ ଧବଳେଶ୍ଵର ମନ୍ଦିରଠୁ ଆରମ୍ଭ କରିକି ସେ ତାଙ୍କ ଶାସନ ସମୟରେ ସେ ସବୁ ତଦାରଖ ରଖିଛନ୍ତି